ଗ୍ରାମାଞ୍ଚଳର ଲୋକମାନେ ମୁଖ୍ୟତଃ ଦୁଇ ପ୍ରକାରର ଗେମ୍ ଖେଳନ୍ତି ଏକ ଅନଲାଇନ୍ ଏବଂ ଶାରୀରିକ ଅନଲାଇନ୍ ଗେମ୍ରେ କୌଣସି ଶାରୀରିକ ପରିଶ୍ରମ ଦରକାର ହୋଇନଥାଏ ଏବଂ ଶାରୀରିକ ଖେଳ ଯେପରି କ୍ରିକେଟ୍ ଭଲିବଲ ଫୁଟବଲ ଇତ୍ୟାଦିରେ ଲୋକମାନଙ୍କ ମଧ୍ୟରେ ବନ୍ଧୁତ୍ଵ ସ୍ଥାପନ ହୁଏ ସାଙ୍ଗମାନଙ୍କ ସହିତ ସମୟ ବିତେଇ ହୁଏ ଶରୀର ବୃଦ୍ଧି ହୁଏ ରୋଗ ମଧ୍ୟ କିଛିଟା ପରିମାଣରେ ଭଲ ହୋଇଥାଏ ଏବଂ ଲୋକମାନଙ୍କର ଏହା ପ୍ରତି ଆଗ୍ରହ ବଢ଼ିଥାଏ ଏବଂ କେତକ ଲୋକମାନଙ୍କର ମନୋରଞ୍ଜନ ମଧ୍ୟ ଏଥିରେ ହୋଇଥାଏ